ମୁଇଁ ସୋଫା ଗୁଟେ ବଜାରନୁ କିଣି ଆଣିଥିଲି ସେ ସୋଫା ଭଲ ବାହାରିଲା ବହୁତ ଲାଷ୍ଟିଂ କଲା ଆମେ ବସିକରି ଅନ୍ୟ ଲୋକମାନେ ବସିଲେ ବି ବହୁତ କାମ କଲା ବହୁତ ଭଲ ବାହାରିଲା ମଜବୁତ୍ ବାହାରିଲା ସୋଫା ଭଲଟା ସୋଫା ଗୁଟେ ବହୁତ ଉପକାରୀ ଜିନିଷ ଆମର୍ କାଜି ହେଲା ସେ ସୋଫା ବହୁତ ଦିନ ହେଲାଣି ସାତ ଆଠ ବର୍ଷ ହେଲାଣି ସୋଫା ବାହାରୁଛୁଁ ଅଛେ ତା'ର୍ ସୋଫା ଆମର୍ ସାଙ୍ଗେ